ଆମେ ୟୁଟ୍ୟୁବ୍ରେ ଯାହା କିଛି ନ ଜାଣିପାରୁ ସେସବୁ ୟୁଟ୍ୟୁବ୍ରେ ଦେଖି କରିପାରୁ ଯେମିତି ସିଲେଇ କାମ ଦେଖିକି ସିଲେଇ କରିପାରୁଛୁ ଯାହା ଜାଣିପାରୁଥିବେ ସେଟା ଦେଖିକି କରିପାରୁଛୁ ୟୁଟ୍ୟୁବ୍ରେ ସବୁ ଦେଖୁଛୁ ଯେମିତି ମୋବାଇଲରେ ବି କିଛି ଅସୁବିଧା ହେଲେ ୟୁଟ୍ୟୁବ୍ରୁ ଦେଖିକି ଆମେ ସେ ମୋବାଇଲରେ ସବୁ ସିଷ୍ଟମ୍ ଠିକ୍ କରିପାରୁଛୁ କିଛି ପରିବାର ହେଲେ ବି କରିପାରୁଛୁ ସେଥିପାଇଁ ଆମେ ସବୁବେଳେ ୟୁଟ୍ୟୁବ୍ କରିବୁ ଆମେ ଅଧିକ ଖୁସି ସେ ୟୁଟ୍ୟୁବ୍ରେ ସବୁ ସବୁ ଦେଦେଖାଉଛି ୟୁଟ୍ୟୁବ୍ ହେଲା ପରେ ଅଧିକ ଡେଭେଲପ୍ ହେଇଛି ସବୁ କରିବାରେ ଆମେ ସାହାଯ୍ୟ ପାଉଛୁ ଆଉ କିଛି ସାହାଯ୍ୟ ବି ମଧ୍ୟ ଆମ ଜୀବନରେ ଲାଗୁଛି ଯେମିତିକି ଆମେ ସବୁ କାମ କରିପାରୁଛୁ ରୋଷେଇ ବି ସେ ୟୁଟ୍ୟୁବ୍ରେ ଦେଖିକି କରିପାରୁଛୁ ସୋସିଆଲ୍ ମିଡ଼ିଆ ହେଲା ପରେ ଅଧିକ ଲୋକଙ୍କ ସବୁ କାମରେ ଭଲ ହେଇଥାଏ ଯେମିତିକି ଆମେ ରୋଷେଇ ନ ଜାଣିବି ୟୁଟ୍ୟୁବ୍ ଦେଖିକି ରୋଷେଇ କରିପାରୁ ସବୁ ପଢ଼ାଇ ବି ପାରୁ ସବୁ କୋଶ୍ଚିନ୍ର ଆନ୍ସର୍ ବି ଦେଇଥାଏ ସେଥିପାଇଁ ମୁଁ ଖୁସି ୟୁଟ୍ୟୁବ୍ ହେଇଛି ଆଉ ୟୁଟ୍ୟୁବ୍ରେ ସବୁ ପ୍ରକାରର ଜିନିଷ ପାଇପାରିବେ କାମର ଖାଇବାର କିଛି ବୁଲିବାର ସବୁ କିଛି କରିପାରୁ